ହଁ ଆମେ ଟ୍ୟାପ ପାଣି ପାଉଛୁ କାହିଁକିନା ଟ୍ୟାପ ପାଣି ପରିଷ୍କାର ଆଉ ବେଳେବେଳେ ବି ଅପରିଷ୍କାର ପାଣି ଆସେ ଆମେ ଯେଉଁ ଟ୍ୟାପ ପାଣି ବ୍ୟବହାର କରିଥାଉ ତାହା ନଦୀନାଳ ନର୍ଦ୍ଦମା ଇତ୍ୟାଦି ଆସି ମୁନସିପାଲିଟି ତାହାକୁ ପରିଷ୍କାର କରିଥାନ୍ତି ଆଉ ପାଣିଟାଙ୍କିକୁ ପାଇପକୁ ଛଡ଼ାଯାଇଥାଏ ଏବଂ ପାଣିଟାଙ୍କିରୁ ଟ୍ୟାପପାଣିକୁ ଯାଏ ଯାହାଫଳରେ ତାହାକୁ ଆମେ ପାନୀୟଜଳ ରୂପେ ବ୍ୟବହାର କରିଥାଉ ବେଳେବେଳେ ମଧ୍ୟ ଟ୍ୟାପ ପାଣିରେ ମଇଳାପାଣି ଆସେ ଯାହାଫଳରେ ପାଣିରେ ତାହାକୁ ଆମେ ବ୍ୟବହାର କରିଥାଉ ଏବଂ ଅନେକଜଣ ତାହାକୁ ବ୍ୟବହାର କରନ୍ତିନାହିଁ ଯଦିବି ଟ୍ୟାପପାଣି ଆମ ପାଖରେ ଥାଆନ୍ତା ତାହାକୁ ତାହେଲେ ଆମେ ତାକୁ ଅନେକପ୍ରକାର ସୁବିଧା ଦିଅନ୍ତୁ କିନ୍ତୁ କ୍ଷତି ମଧ୍ୟ କରିବ ଆମେ ପାଣି ଟ୍ୟାପ ପାଣିରେ ପରିଷ୍କାର ପାଣି ପାଇବାବେଳେ ମଇଳାପାଣି ମଧ୍ୟ ଆସିଥାଏ କେହି କେହି ଲୋକ ମଧ୍ୟ ଜାଣିପାରନ୍ତିନାହିଁ ସେଇପାଣି ବ୍ୟବହାର କରିଥାନ୍ତି ଯାହାଫଳରେ କି ଆମର କ'ଣ ହୁଏନା ସ୍ଵାସ୍ଥ୍ୟ ଖରାପ ହୋଇଥାଏ